ଆମେ ଓଡ଼ିଆ ଭାଷ୍କେ ଭାଷାକେ ବୋହୁତ୍ ଭଲପାଏଁସନ୍ ଆର୍ ଓଡ଼ିଆ କଥାରେ ଆମର୍ ମନ୍ ପୁରା ସନ୍ତୋଷ ହେସି ତାପରେ ଓଡ଼ିଆ କଥା ଭଲ ବୋଲି କେ ପୁରା ସ୍ଵସ୍ଥ ରୂପରେ କଥା ହେଇଁଯାସୁ ଆଉ ୟାଡ଼େ କଥାବାର୍ତ୍ତା ହେଇକରି ମନ୍ଟା ଶାନ୍ତି ଲାଗ୍ସି କେବେ କାହାର୍ କଥା ହେଲା କେ କେନ୍ତା ଖରାପ୍ କଥା ହେଲା ସେ କଥା ଆମେ ଶୁଣୁ ନାଇଁ ଆମେ କେବଲ୍ ଭଲ୍ କଥା ଶୁଣିକିରି ଭଲ୍ କଥା ଲୋକମାନଙ୍କୁ ଜେନ୍ ମାନେ ବୈଠୁସନ୍ ଭଲ୍ କଥା ଯାଇକରି ସେନେ ଶୁଣୁଛୁ କେନ୍ ରାମାୟଣ ହେଲା କି ମହାଭାରତ୍ ଖିଲା କି ଶିବ ପୂରାଣ୍ ହେଲା କି ବିଷ୍ଣୁ ପୁରାଣ ହେଲା କି ଭାଗବତ୍ ହେଲା ଏସବୁ ଜିନ୍ଷ ଆମେ ଶୁଣିକରି ମନ୍ଟାକେ ପୁରା ସେ ମାନେ ଜ୍ଞାନ୍ ଉପଟେ ଆମର୍ ମନ୍ଟା ଯାଏସି ଆର୍ ଜ୍ଞାନ୍ରେ ରଖବା ଲାଗି ମୋତେ ବହୁତ୍ ଭଲ୍ ଲାଗ୍ସି ଜ୍ଞାନ୍ ଆର୍ ଅନ୍ୟ ତା'ମାନେ ଆମେ ମାନେ ଜେନ୍ ଦୁବାଦ୍ କଥା ଛୋପ୍ରା କଥା ସେ କଥା ଆମେ ହଉ ନାଇଁ ଆର୍ ସେନ୍ତା ଜାଗାକେ ଯାଉନାଇଁ ଆର୍ ସେନ୍ତା ଲୋକର୍ କେ ସାଥ୍ ସାଙ୍ଗ୍ ହଉନାଇଁ